ଆଜିକାଲି ଓଡ଼ିଶାର କୃଷକମାନେ ବିଭିନ୍ନ ସମସ୍ୟାର ସମସ୍ୟାର ସମାଧାନ ହେଉଛନ୍ତି ଆଜିକାଲି ଲୋକମାନେ ଗଛ କାଟି ଦେବା ଲୋକମାନଙ୍କର ଫସଲ ନଷ୍ଟ ହେଉ ଯାଉଛି ଲୋକମାନେ ଙ୍କ ଫସଲ ନଷ୍ଟ ହୋଇଯାଉଛି ଅଳ୍ପ ଗୁଡ଼ିକ ମଧ୍ୟର ବାହାରରେ ଥିବା ଦୂଷିତ ଗ୍ୟାସ୍ ଫଳରେ ଜଳରେ ମଧ୍ୟ ମିଶି ଯଦି ଯଦି ଦଳ ଫସଲରେ ଦିଆଯାଇ ହେବ ଦେବ ଦିଆ ହୋଇ ତେବେ ଫସଲ ନଷ୍ଟ ହୋଇପାରୁଛି ଆଜିକାଲି ସବୁ କାର୍ଯ୍ୟ ମେସିନ୍ ସାହାଯ୍ୟରେ ସମସ୍ତ କରୁଛନ୍ତି ତେଣୁ ସମସ୍ତଙ୍କୁ କେତେ ପରିଶ୍ରମ କରିବାକୁ ପଡ଼ୁ ନାହିଁ ସେ ମେସିନ୍ ଦ୍ୱାରା ସବୁ କାମ ହେଇ ପାରୁ ପାରୁଛି କୀଟ କୀଟନାଶକ ଔଷଧ ମଧ୍ୟ ଜମିରେ ପକାଇବା ଫଳରେ ମାଟିର ଉପ ଉର୍ବରତା ଜମି ଯାଉଛି